ମୋର ମାନେ ଜୀବନରେ ଶିଖିଥିବା କେତେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଁ ସ୍ତ୍ରୀଲୋକମାନଙ୍କୁ ଏକାଠି କରିକି ସେମାନେ କେମିତି ଭଲ ଶିକ୍ଷା ପାଇବେ ଭଲ ରାସ୍ତାରେ ଯିବେ କେମିତି ଦି ପଇସା ରୋଜଗାର କରି ପାରିବେ ସେହି ବିଷୟରରେ ତାଙ୍କୁ ସେମାନଙ୍କୁ ଏକାଠି କରି ପ୍ରେରଣା ଦିଏ ମାନେ ତାଙ୍କୁ ମାନେ ଭଲ କଥା ବତାଏ ଯେକୌଣସି ତୁମେ କାମ କରିବାକୁ ଯାଅ ମନଯୋଗ ଦେଇ କରିବ ଆଉ ଲୋକମାନଙ୍କ ମନରେ କଷ୍ଟ ଦେଲା ପରି କାହାକୁ ବା ମାନେ ମନ କଷ୍ଟ ହେଲା ଭଳିଆ କଥା କହିବ ନାହିଁ କାହାର ବ୍ୟବହାର କାହାକୁ ଖରାପ କରିବ ଦେଖାଇବନାହିଁ ନିଜ ମାନେ ଅଧିକ ଖର୍ଚ୍ଚ କରିବ ନାହିଁ ନିଜର ଯେତିକି ରୋଜଗାର ତାର ସୀମିତ ଖର୍ଚ୍ଚ ଭିତରେ ରହିବ ନିଜକୁ ନିଜେ ସ୍ୱାବଲମ୍ବନ ହୋଇପାରିବ ଏହି ବିଷୟରେ ସେମାନେ ଭି ମୋ କଥା ଶୁଣିକି ଶୁଣି ସେମାନେ ମୋତେ ବି ମାନେ ମୋ ଶିକ୍ଷା ପାଇକି ଭଲ ପ୍ରଭାବିତ କରୁଛନ୍ତି ଠିକ ଠିକ ରାସ୍ତାରେ ଯାଉଛନ୍ତି ମୁଁ ଯାହା ଅନୁଭବ କରୁଛି